ନାଗରିକମାନଙ୍କୁ ବି ମଧ୍ୟ ସୁରକ୍ଷା ମିଲୁନି କି ଝିଅ ଝିଅମାନେ ରାସ୍ତାରେ ଚାଲି ପାରୁନାହାନ୍ତି ସେମାନଙ୍କୁ ସମ୍ମାନ ମିଳୁନାହିଁ କିଛି ନାହିଁ ସେମାନଙ୍କୁ ରାସ୍ତାଘାଟରେ କମେଣ୍ଟ୍ ମରାଯାଉଛି ବହୁତ ଅପରାଧ ଚାଲିଛି ଆଜିକାଲିର ପନ୍ଦର ବର୍ଷର ଝିଅ ହେଇନି ସେମାନଙ୍କୁ ଦୁଷ୍କର୍ମ କରି ଦିଆଯାଉଛିି ତେଣୁ ସେ ସେମାନଙ୍କୁ କଠୋରରୁ କଠୋର ବା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ ମା' ଝିଅମାନଙ୍କୁ ସମ୍ମାନ ମିଳୁନାହିଁ ନାଗରିକମାନେ ନାଗରିକମାନଙ୍କୁ ଯେତେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କଲେ ମଧ୍ୟ ସେମମାନଙ୍କୁ ଶାନ୍ତି ମିଳୁନାହିଁ ସେମାନଙ୍କୁ ଖେଳିଯାଉଅଛି ଶାନ୍ତିର ବାତାବରଣ ବିଗିଡି ଯାଉଛି ସେମାନଙ୍କ ସମ୍ମାନ ସହିତ ଖେଳା ଯାଉଛିି ସେମାନଙ୍କ ରେଗିଂ କରାଯାଉଛି ସେଥିପାଇଁ କୁହାଯାଉଛି ଯେ ସେମାନଙ୍କୁ ଏତେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲେ ଭଲ ହୁଅନ୍ତା ନାଗରିକମାନଙ୍କର ଏହି ଏହି ଆଶା ଏବଂ ବିଶ୍ୱାସ ଭରସାଯୋଗ୍ୟ ଆପଣମାନଙ୍କୁ କହାଯାଉଛି ତେଣୁକରି ଦୟାକରି ଏସବୁକୁ ଭାବିଚିନ୍ତି କି କିଛି ନିଷ୍ପତି ନେବେ ବୋଇଲେ ନାଗରିକମାନଙ୍କର ଆଶା ଆଉ ଭରସ ଆଶା ଏବଂ ବିଶ୍ଵାସ